ମୋ ରୋଷେଇ ଘରେ ବିଭିନ୍ନପ୍ରକାରର ବାସନକୁସନ ରହିଛି ଯାହାକି ହାଣ୍ଡି କଡ଼େଇ ଡେକଚି ଡିସ ହା ଚାମୁଚ ଖଡି଼କା ଚଟୁ ତାଟିଆ ଥାଳିଆ ଚାମୁଚ ଓ ତାୱା ଏସବୁ ଜିନିଷ ରହିଛି ଏ ହାଣ୍ଡିରେ ଭାତ ରନ୍ଧାଯାଏ ଏ ଡେକଚିରେ ଯେଉଁ କଡ଼େଇରେ ତରକାରୀ ତିଆରି କରାଯାଏ ଅନ୍ୟାନ୍ୟ ଅନ୍ୟାନ୍ୟ ଜିନିଷ ମଧ୍ୟ କରାଯାଏ ଯା ଯେଉଁ ପ୍ରେସର୍ କୁକର୍ ରେ ଡାଲି ସିଝା ଯାଏ ଏ ଯେଉଁ ଖଡି଼କା ସବୁ ତରକାରୀ ରାନ୍ଧିବାରେ ବ୍ୟବହୃତ ହୋଇଥାଏ ଚାମୁଚ ସବୁ ବଡ଼ ବଡ଼ ଚାମୁଚ ଭାତ କାଢ଼ିବାରେ ଦରକାର ହୁଏ ତା ସହ ଛୋଟ ଛୋଟ ଚାମୁଚ ଖାଇବାରେ ଏ ଦରକାର ହୁଏ ଚାମୁଚ ଯେଉଁ ଚାମୁଚରେ ଭାତ ଡାଲି ଏସବୁ ଦିଆଯାଏ ପରସା ଯାଏ ତରକାରୀ ପରସା ଯାଏ ଏଇସବୁ ଜିନିଷ ଦରକାର ପଡ଼େ ଗ୍ଲାସ୍ ରେ ପାଣିପିଆନ୍ତି ତାଟିଆରେ ଖାଆନ୍ତି ଏଇସବୁ ଜିନିଷ ମୋ ରୋଷେଇ ଘରେ ରହିଛି